ହେଲୋ ମ୍ୟାଡମ୍ ମ୍ୟାଡମ୍ ନମସ୍କାର ଆକଚୁଆଲି ବାହାର ଆଡ଼କୁ ଆସିଥିଲି ବୁଲିବା ପାଇଁ ଆଜ୍ଞା ହଁ ହଁ ଯାଇପାରିବି ହଁ କେବେ କହୁଛନ୍ତି

ଓହୋ ତ ବ୍ୟସ୍ତ ହୋଇଯାଇଥିଲେ ତ ଆଉ ଗୋଟେ ପୋଗ୍ରାମ ମୋର ଯାଇଥିଲେ ଆଉ ଆପଣ କ'ଣ କରୁଛନ୍ତି ନାଁ ନାଁ କିଛି ନାଇଁ ବସିଥିଲା ଆଉ ଗୋଟେ ପୋଗ୍ରାମ ପାଇଁ

ହଁ ହଁ ହୁଁ ମୁଁ ହୁଁ ମୁଁ ଯାହା ଦୁଇଟା ଗୀତ ଲେଖିଛି ଆପଣ ଦେଖିଦେବେ ଟିକେ

ହୁଁ

ହଁ ସବୁ ଭଲ ହଁ ଆଗରୁ ଯୋଉ ଗୀତଟା ଦେଇଥିଲି ଆପଣ କଲେ ନା ନାହିଁ ଆଗରୁ ଯୋଉ ଗୀତଟା ଦେଇଥିଲି ହଉ ହଁ ଆଗରୁ ଯୋଉ ଗୀତଟା ଦେଇଥିଲେ ସେଇ ଗୀତଟା ଆପଣ ଦେଖିଦେବେ ଟିକେ ହଁ

ହଁ ହଁ ହଁ ହଁ ହଁ ହୁଁ ହଁ ହଁ ଯେମିତି ସୁପର ମାର୍କେଟରେ ଭଲ ହେବ ଆଉ ହୁଁ

କିଏ ନାଁ ସେ ଅଲଗା ପୋଗ୍ରାମ୍ ପାଇଁ ଯାଇଛନ୍ତି ଦିଲ୍ଲୀ ଆଡ଼େ ହଁ ନାଇଁ କିଛି ଅସୁବିଧା ନାହିଁ ଯେ ମୋତେ କଲେ ବି କିଛି ନାଇଁ ମୁଁ ଯିବା ପାଇଁ ଚେଷ୍ଟା କରିବି ହୁଁ ହୁଁ ହଉ ହଉ ଆଉ ସବୁ